ମୁଁ ଖାଦ୍ୟ ଖାଇବା ପାଇଁ ସବୁଦିନ ଗୋଟେ ହୋଟେଲକୁ ଯାଏଁ ହେଲୋ ହୋଟେଲକୁ ସେଠି ଖାଦ୍ୟଖାଏ ଓ ଖାଦ୍ୟର ଟେଷ୍ଟ କ'ଣ ମୁଁ ଜାଣିଛି ଆ ଟେଷ୍ଟ କ'ଣ କେମିତି ସବୁ ମୁଁ ଶିଖି ଜାଣିଥିବାରୁ ସେ ଗୋଟେ ହୋଟେଲକୁ ସବୁଦିନ ଟେଷ୍ଟ କରିବାକୁ ଯାଏଁ ତ ସେ ହୋଟେଲରେ କିଛି ଆଁ ଘରୋଇ ଉପଚାରରେ କିଛି ମସଲାମସଲି କରିକି ରଖାଯାଇଥାଏ ତ ସେଇ ଖାଦ୍ୟ ଦ୍ଵାରା ମୁଁ ସୁସ୍ଥ ରହିବି ବୋଲି ଜାଣିଥିବାରୁ ମୁଁ ସେଇ ହୋଟେଲକୁ ବାରମ୍ବାର ଯାଏଁ ପ୍ରତିଦିନ ଯାଇ ଖାଦ୍ୟ ଗ୍ରହଣ କରେ